ଓଡ଼ିଶାର ଲୋକପ୍ରିୟ ପର୍ଯ୍ୟଟନ ଆକର୍ଷଣ ପରିଦର୍ଶକମାନଙ୍କ ପାଇଁ ମନୋରଞ୍ଜନ ବିକଳ୍ପ ହଉଛି ଥିମ୍ ପାର୍କ ୱାଟର୍ ପାର୍କ ପ୍ରାଣୀ ଉଦ୍ୟାନ ମନୋରଞ୍ଜନ ପାର୍କ ଜାତୀୟ ଉଦ୍ୟାନ ବନ୍ୟଜନ୍ତୁ ଅଭୟାରଣ୍ୟ ବଡ଼ ବଜାର ଐତିହ୍ୟସ୍ଥାନ ମନ୍ଦିର ଧ୍ୱଂସାବିଶେଷ ସଂଗ୍ରହାଳୟ ଥିମ୍ ପାର୍କରେ ବହୁତ ପ୍ରକାର ଜିନିଷ ରହିଥାଏ ୱାଟର୍ ପାର୍କରେ ୱାଟର୍ ଦ୍ୱାରା ପାଣି ଦ୍ୱାରା ବହୁତ ପ୍ରକାର ଯେପରିକି ଛୋଟ ଛୋଟ ସୁଇମିଙ୍ଗ ପୁଲ୍ ଥାଏ ପ୍ରାଣୀ ଉଦ୍ୟାନରେ ବିଭିନ୍ନ ପ୍ରକାର ଗଛକୁ କାଟି ପ୍ରାଣୀ ମାନଙ୍କର ଆକୃତିରେ ରଖାଯାଇଥାଏ ମନୋରଞ୍ଜନ ପାର୍କରେ ବିଭିନ୍ନ ପ୍ରକାର ମନୋରଞ୍ଜନର ଜିନିଷ ଥାଏ ଜାତୀୟ ଉଦ୍ୟାନରେ ସବୁ ପ୍ରକାର ଜିନିଷ ଥାଏ ବନ୍ୟଜନ୍ତୁ ଅଭୟାରଣ୍ୟରେ ବନ୍ୟ ପଶୁମାନଙ୍କୁ ଦେଖି ହୁଏ ବଡ଼ ବଜାରରେ ସବୁପ୍ରକାର ଜିନିଷ ମିଳିଥାଏ ଗୁଲମାର୍ଗ ବନ୍ୟପ୍ରାଣୀ ଅଭୟାରଣ ହେଉଛି ବହୁତ ପ୍ରସିଦ୍ଧ ସେଠାରେ ବହୁତ ପ୍ରକାରର ଚଢ଼େଇ ଇତ୍ୟାଦି ମିଳିଥାଏ